ହେଲୋ ହଁ ହଁ କ'ଣ କ'ଣ କରାଯିବ ମୁଁ ମୁଁ ବାଙ୍ଗାଲୋରରେ ଅଛି ମୋ ପାଖକୁ ଆସନ୍ତୁ ଏଠି ଯଦି ହେବ ବରା ବରା ସିଙ୍ଗଡ଼ା ଦୋକାନ ଦବା ଏଠି ଚାଲିବ ଚାଲିବ ଦେଖିବା ବରା ସିଙ୍ଗଡ଼ା ଆଳୁଚପ୍ ଇଟଲି

ଦୋକାନୀକୁ ପଚାରିବା କେତେ କୋଉଠି କେତେ ରେଟ୍ ଅଛି ତାପରେ ସେଇ ହିସାବରେ ବିଜନେସ କରିବା ଆଉ ଦୋକାନ ମୋ ଘର ପାଖରେ ଗୋଟେ ଦୋକାନ ଅଛି ମୋ ଘର ପାଖରେ ଗୋଟେ କେବିନ୍ ଗୋଟେ ଅଛି ସେ କେବିନରେ ଆଣିକି ରଖିବା ଆଗ କମ୍ କମ୍ କରିବା କମ୍ କମ୍ କରି ତାପରେ ଯଦି ହେବ ବୋଲେ ଅଧିକ କରିବା ଚାଲିଲା ପରେ ଇଟିଲି ବରା ଆଳୁଚପ୍ ସିଙ୍ଗଡ଼ା ହୁଁ ଅଛି

ପାଣି ପାଣି ସୁବିଧା ଅଛି ନହେଲେ ଆମ ଘର ପାଖରେ ଟ୍ୟୁଓ୍ୱେଲ୍ ଅଛି ସେଠୁ ନେଇକିନା ନେଇଯିବା ସେ ଦୋକାନକୁ ଦୋକାନ ପାଖକୁ ଗ୍ୟାସ୍ ଗ୍ୟାସ ଆଣିବା ଆଉ ଏଠି କ'ଣ ଚୁଲା ହେବ ଚୁଲା ହେବନି ଗ୍ୟାସ ଆଣିବା ଗ୍ୟାସ୍ ଆଣିକିନା ସେଠି କରିବା ଆସ୍ତେ ଆସ୍ତେ ଆସିବେ ଗୋଟେ ପରେ ଗୋଟେ ଆସିବେ ହେବ ହେଲା ହଁ ହଁ ଏମିତି ଆସନୁ ଏମିତି ଆସିଲା ପରେ ଡିସକସ କରିବା ଡିସକସ କଲା ପରେ ଦୋକାନ ଦେବା ତ କେବିନରେ ବରା ସିଙ୍ଗଡ଼ା ଆଳୁଚପ୍ ଦୋକାନ ଦେବା

ହୁଁ ହୁଁ